ଓଡ଼ିଶା କଳା ଏବଂ ଶିଳ୍ପ କ୍ଷେତ୍ର କିପରି ନୂତନ କିମ୍ବା ଉଦୀୟମାନ ଟେକ୍ନୋଲୋଜି ବ୍ୟବହାର କରି କିମ୍ବା ଅନ୍ତର୍ଭୁକ୍ତି କରି ସେହା ହେଉଛି ଡିଜିଟାଲ ମିଡ଼ିଆ ଭର୍ଚୁଆଲ ବାସ୍ତବତା ଥ୍ରୀଡି ପ୍ରିଣ୍ଟିଙ୍ଗ ଡିଜିଟାଲ୍ ମିଡ଼ିଆ ଭର୍ଚୁଆଲ୍ ବାସ୍ତବତା ଥ୍ରୀଡ଼ି ପ୍ରିଣ୍ଟିଙ୍ଗମାନେ ହେଲା ଡିଜିଟାଲ ମିଡ଼ିଆରେ ସବୁ ଯାହା ହବ କଳା କ୍ଷେତ୍ରରେ ହଉ କିମ୍ବା ଶିଳ୍ପ କ୍ଷେତ୍ରରେ ହଉ ଡିଜିଟାଲ ମିଡ଼ିଆରେ ଯାହା ଛଡ଼ାଇ ଦିଆଯାଉଛି ତାହା ସମସ୍ତେ ଦେଖିକି ସେଠାରୁ କିଛି ଶିକ୍ଷା ଅର୍ଜନ କରୁଛନ୍ତି ଏବଂ ସେଥିରୁ ବାବଦରେ ସେଥି ହିସାବରେ ସେମାନେ ଚଲାଇଛନ୍ତି ଏବଂ ଡିଜିଟାଲ ଡିଜିଟାଲ ମିଡ଼ିଆ ମାଧ୍ୟମରେ ଅନେକ ଗୁଡ଼ିଏ କାର୍ଯ୍ୟ ସୁଚାରୁ ରୂପେ ହେଇପାରୁଛି ବା ଶୀଘ୍ର ହେଇପାରୁଛି ସମସ୍ତେ କାର୍ଯ୍ୟ କରିପାରୁଛନ୍ତି ଡିଜିଟାଲ ମିଡ଼ିଆ ହେଉଛି ଏକ ଅଧ୍ୟମ ଯାହାକି ସମସ୍ତେ ଠିକ୍ ଭାବରେ କରିପାରୁଛନ୍ତି ସମସ୍ତେ କରିପାରୁଛନ୍ତି ଏବଂ ଡିଜିଟାଲ ମିଡ଼ିଆ ହେଉଛି ଏକ ସୁଚାରୁ ସୁବିଧା ମାଧ୍ୟମ ଭର୍ଚୁଆଲ୍ ବାସ୍ତବତା ଏବଂ ଥ୍ରୀଡ଼ି ପ୍ରିଣ୍ଟିଙ୍ଗ ବାବଦରେ ଯାହା ହେଇପାରୁଛି ତାହା ଏକ ନୂତନ ବାସ୍ତବିକ୍ ତା'ର ମାଧ୍ୟମରେ ହେଇପାରୁଛି ଥ୍ରୀଡ଼ି ପ୍ରିଣ୍ଟିଂ ହେଉଛି ଏହା ଏକ ନୂତନ ଜିନିଷ ଥ୍ରୀଡ଼ି ପ୍ରିଣ୍ଟିଂରେ ଯାହା ବି ହେଉଛି ବା ଭର୍ଚୁଆଲ୍ ମାଧ୍ୟମରେ ହଉ ବା ଡିଜିଟାଲ ମିଡ଼ିଆ ମାଧ୍ୟମରେ ହଉ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ହେଇପାରୁଛି ଡିଜିଟାଲ ମିଡ଼ିଆ ହୋଇଛି ଏକ ଏପରି ଏକ ମାଧ୍ୟମ ଯେଉଁଥିରେ କିି ସମସ୍ତ ଲୋକ କଳା ସମସ୍ତେ ଜଲ୍ଦି ଶୀଘ୍ର ଭାବରେ ଆସୁଛନ୍ତି ଏବଂ ଶୀଘ୍ର ଡିଜିଟାଲ ମିଡ଼ିଆ ମାଧ୍ୟମରେ ବାସ୍ତବତା ହିସାବରେ ହେଇପାରୁଛି ଡିଜିଟାଲ ମିଡ଼ିଆ ହେଉଛି ଏହିପରି ଏକ ମାଧ୍ୟମ ଯେଉଁଥିରେ କଳା ସଂସ୍କୃତି ଶିଳ୍ପ କ୍ଷେତ୍ରରେ ନୂତନ ଦେଅମାନ ଟେକ୍ନୋଲୋଜି ହେଇପାରୁଛି ନୂତନ ଉଦ୍ୟୋଗମାନ ଟେକ୍ନୋଲୋଜି ହେଇପାରୁଛି ଯାହାକି ବାସ୍ତବିକତାର ମାଧ୍ୟମଟି ଡିଜିଟାଲ୍ ମିଡ଼ିଆ ହେଉଛି ଏପରି ଏକ ମାଧ୍ୟମ ଅଟେ ଯାହାକି ସମସ୍ତ ପ୍ରକାର ବାସ୍ତବିକତା ମାଧ୍ୟମରେ ଯାହା ହେଇପାରୁଛିି